ଚିତ୍ରାଙ୍କନ ମଧ୍ୟରେ ଅନେକ ଏମିତି ଜିନିଷ ଅଛି ଯାହା ଆଙ୍କିବା ବହୁତ ସହଜ ଏବଂ ଅନେକ ଏମିତି ଜିନିଷ ଅଛି ଯାହା ଆଙ୍କିବା ବହୁତ କଷ୍ଟକର ସେଥିପାଇଁ ଚିତ୍ରାଙ୍କନ ଏକ ସହଜ ବିଷୟ ନୁହେଁ ଏବଂ ଚିତ୍ରାଙ୍କନ ହେଉଚି ଗୋଟିଏ ମଧୁର ବିଷୟ ଯାହାକୁ ସମସ୍ତେ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି କିନ୍ତୁ ସମସ୍ତେ ମଧ୍ୟ ଶିଖିପାରିଥାନ୍ତି ଚିତ୍ରାଙ୍କନ ଏବଂ ଅନେକ ଚିତ୍ରାଙ୍କନ ବେଲେ କ'ଣ ହୁଏନା ଆମ ହାତ ଯେଉଁ ଅଛି ତାହା ଟିକେ ହଲିଯାଏ ତ ସେଇ ହାତ ହାତ କେମିତି ଠିକ ରହିବ ରବର କେମିତି ଠିକରେ ଯିବ ସେଇସବୁ ଜିନିଷ ଜାଣିଲେ ଯାଏଁ ଆମେ ଗୋଟିଏ ଭଲ ଚିତ୍ରାଙ୍କନ କରିପାରିବା ଏବଂ ଗୋଟେ ଭଲ ଚିତ୍ରକାର ରୂପେ ଆମେ ନିଜକୁ ପରିଦର୍ଶିତ କରିପାରିବା ସେଥିପାଇଁ ଗୋଟେ ଚିତ୍ର ଅଙ୍କନ କରିବା ପୂର୍ବରୁ ମନ ଧ୍ୟାନ ଦେଇକି ପ୍ରଥମେ ସବୁ ଶୁଣିକି ଏହା କରିବା ଉଚିତ